ମୁଁ କୌଣସି ପ୍ରକାରର ସୋସିଆଲ୍ ମିଡ଼ିଆ ୟୁ୍ଜ କରେ ନାହିଁ କିନ୍ତୁ ଫେସ୍ବୁକ୍ ଟ୍ୱିଟର୍ ଛାଡ଼ିଦେଲେ ଇନଷ୍ଟାଗ୍ରାମ୍ ଭଳି ପ୍ଲାଟ୍ଫର୍ମମାନଙ୍କୁ ଛାଡ଼ିଦେଲେ ମୁଁ ୟୁଟ୍ୟୁବ୍ ବ୍ୟବହାର କରେ ଫେସ୍ବୁକ୍ ଟ୍ୱିଟର୍ କିମ୍ବା ଇନଷ୍ଟାଗ୍ରାମ୍ ମୁଁ ବ୍ୟବହାର କରେ ନାହିଁ କାରଣ ଏହା ଆମର ପଢ଼ିବାର ବୟସ ଏବଂ ପଢ଼ିବାର ବୟସରେ ଏହା ବ୍ୟବହାର କରିବା ଦ୍ୱାରା ବିଭିନ୍ନ ଅ ଡିଷ୍ଟ୍ରାକ୍ସନର ଆମେ ଶିକାର ହୋଇଥାଉ ଏଣୁ ମୁଁ ଏହାକୁ ବ୍ୟବହାର କରିନଥାଏ କିନ୍ତୁ ୟୁଟ୍ୟୁବ୍ରେ ମୁଁ ପାଠପଢ଼ା ବିଷୟରେ ଏବଂ ଦେଶର ଦେଶର ବିଭିନ୍ନ ଖବର ବିଷୟରେ ଦେଖିଥାଏ ଏବଂ ୟୁଟ୍ୟୁବ୍ର ଚ୍ୟାନେଲ୍ ଗୁଡ଼ିକୁ ବହୁତ କମ୍ ମାତ୍ରାରେ ସବ୍ସ୍କ୍ରାଇବ୍ କରିଥାଏ ଏବଂ କିଛି ଚ୍ୟାନେଲ୍କୁ ଲାଇକ୍ କରିଥାଏ ଏବଂ ମୁଁ ଏଥିରେ ବହୁ ସମୟ ଦିଏ ନାହିଁ ବା ଦିନକୁ ଅଧ ଘଣ୍ଟାଏରୁ ପଇଁଚାଳିଶ ମିନିଟ୍ ମୁଁ ଫେସ୍ବୁକ୍ରେ ବି ବିତାଇ ନଥାଏ ମୁଁ ୟୁଟ୍ୟୁବ୍ରେ ବିତାଇ ଥାଏ ଫେସ୍ବୁକ୍ ଇନଷ୍ଟାଗ୍ରାମ୍ ଆଉ ଯୋଉ ଅନ୍ୟାନ୍ୟ ଟ୍ୱିଟର୍ ଭରି ଅନ୍ଲାଇନ୍ ସୋସିଆଲ୍ ମିଡ଼ିଆ ପ୍ଲାଟ୍ଫର୍ମ୍ ଏଗୁଡ଼ା ତ ମୁଁ ୟୁଜ୍ ହଁ କରିନଥାଏ